ପଞ୍ଚାୟତର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଉଛି ମାନେ ଠିକ ଲୋକଙ୍କୁ ବାଛିକି ଚାଉଳ ଦେବା ଠିକ ଲୋକଙ୍କୁ ବାଛିକି ଭତ୍ତା ଦେବା ଆଉ ଠିକ ଲୋକମାନେ ଯାହାର କାହାର ଘର ଥିବ କାହାର ନାଇଁ ସେ ସବୁକୁ ଦେଖିକି ଚୟନ କରିକି ସେମାନଙ୍କର ସେମାନଙ୍କ ପାଇଁବି ଇନ୍ଦିରା ଆବାସ ଯୋଜନା ସରକାର ଉପଲବ୍ଧ କରୁଛନ୍ତି ସେଇଟା ବି ପଞ୍ଚାୟତି ତରଫରୁ ତ ପଞ୍ଚାୟତ ଗୋଟିଏ ପଞ୍ଚାୟତରେ ଗୋଟିଏ ଗାଁ ମାନେ ଗୋଟିଏ ଗାଁର ମେମ୍ବର ଥାଉଛନ୍ତି ସେମାନେ ସେ ଗାଁର ତଥ୍ୟ ନେଇକି ପଞ୍ଚାୟତରେ ପହୁଞ୍ଚାଇଲା ପରେ ସରପଞ୍ଚ ଯିଏକି ପଞ୍ଚାୟତର ମେନ ଥାଉଛନ୍ତି ସେମାନଙ୍କ ସହିତ ଆଲୋଚନା କରିକି ଗୋଟିଏ ଗାଁକୁ କେମିତି ଆଗକୁ ନେଇଯିବେ ସବୁ କାର୍ଯ୍ୟରେ କେମିତି ସେ'ଟା ଆଗକୁ ଯିବ ସେ ଅନୁସାରେ ରାସ୍ତା ଘାଟ ପାଣି ମାନେ ପାଣି ବ୍ୟବସ୍ତା ଯେଉଁ ଗାଁରେ କି ପାନୀୟ ଜଳର ଅସୁବିଧା ଥିବ ସେ ଗାଁକୁ ନଳକୂପ ଖନନ ତ ଆଉ ବହୁତ କିଛି ବି ସୁବିଧା ସରକାର ପଞ୍ଚାୟତ ତରଫରୁ ପ୍ରତ୍ୟକ ଗାଁକୁ ଉପଲବ୍ଧ କରୁଛନ୍ତି